ମୋର ଗୋଟେ କ୍ୟାବ୍ ବୁକ୍ କରିବାର ଥିଲା ହୋଇପାରିବ କି ନାହିଁ ଆପଣଙ୍କ ନମ୍ବର୍ ଏ ସାହୁ ବାବୁ ଦେଇଥିଲେ ଆପଣ ରମେଶ ବାବୁ କହୁଥିଲେ ତ ହଁ ମୋର କାଲି ଟିକିଏ ଭୁବନେଶ୍ୱର ଯିବାରେ ଥିଲା ତ ସେଥିଲାଗି ମୁଁ ଫୋନ୍ କରିଥିଲି କ୍ୟାବ୍ ବୁକ୍ ହୋଇପାରିବ ଟିକିଏ ଭଲ ହୋଇଥାନ୍ତା ହଁ ହଁ ମୋର କାଲି ରାତି ନଅଟାରେ ଅଛି ଫ୍ଲାଇଟ୍ ଦିଲ୍ଲୀ ଯିବାର ଥିଲା ଆପଣ ଯଦି ଆସିପାରିବେ କାଲି ଦୁଇଟା ସୁଦ୍ଧା ଆସି ପହଞ୍ଚିଯିବେ ଯଦି ଭଲ ହୁଅନ୍ତା ଆମ ଏଇଟା ଆଡ଼ର ପଲ୍ଲୀ ପଞ୍ଚାୟତରେ ଯାଉଛି ହଳଧରପୁର ମୋ ନାଁ ବନିତା ମହାନ୍ତି ଆପଣ ଆସିବେ କାଲି ଦୁଇଟା ଖଣ୍ଡେ ବେଳକୁ ଆସନ୍ତୁ ମୁଁ ରେଡ଼ି ହୋଇ ରହିଥିବି ତ ଆମେ ଏଇଠୁ ଦୁଇଟା ବେଳେ ବାହାରି ଗଲେ ଆମେ ସେଇଠି ପାଞ୍ଚଟା ବେଳେ ପହଞ୍ଚିଯିବା ଆଉ ମୁଁ ସେଇଠି ସାଙ୍ଗ ଘରେ ରହିଯିବି ଆପଣ ପେମେଣ୍ଟ୍ କେତେ କହୁନାହାନ୍ତି ନାହିଁ ଟିକିଏ ଅଧିକା ହୋଇଯାଉଛି ଟିକିଏ କମାନ୍ତୁ ହଉ ଓକେ ମୁଁ ସେଠି ପହଞ୍ଚିଲା ପରେ ଆପଣଙ୍କୁ ସେଠି ପେମେଣ୍ଟ୍ଟା ଦେଇଦେବି ଆପଣ ଦୁଇଟା ବେଳକୁ ଆସନ୍ତୁ ଆସିକି ସେ ଛକରେ ପଚାରିଦେବେ ବନିତା ମହାନ୍ତିଙ୍କ ଘର କେଉଁଠି ସେ କହିଦେବେ ଆପଣଙ୍କୁ ଆମ ସିଧା ଏଇଠି ପଳାଇଆସିବେ ମୁଁ ବାହାରି ରହିଥିବି ଆମେ କାଲି ପଳାଇଯିବା ଦୁଇଟା ବେଳକୁ ଆଉ ହଁ ହଁ ମୁଁ ରେଡ଼ି ହୋଇ ରହିଥିବି ଦୁଇଟା ବେଳକୁ

ହଁ ଦୁଇଟା ସାତଟା ବେଳକୁ ପଳାଇଯିବା ଆଉ ଆପଣ ଆସିକି ମୋତେ ଫୋନ୍ କରିବେ ଏହି ନମ୍ବର୍ ମୋର ଆପଣ ଆସିକି ଫୋନ୍ କରିବେ ମୁଁ ଫୋନ୍ ଉଠାଇକି କହିବି ଆପଣ ଆସିବେ ଆଉ